ଆଜ୍ଞା ନମସ୍କାର ଏଇଟା ତାରିଣୀ ଅଟୋବାଲାକେ ଲାଗିଛେ କାଁ ହଁ ଆଜ୍ଞା ଦହ୍ୟାରୁ ମୁଇଁ ରିନା ନାୟକ କହୁଥିଲି ଆପଣ ଭଡ଼ାରେ ଯାଇ ପାର୍ବେ କାଁ ଯାଇପାର୍ବେ ବୋଇଲେ ମୋର୍ ସାଙ୍ଗଟେ ଆର୍ ମୋର୍ ଭାଇ ଦୁଇଜଣ ବଉଦରେ ରହୁଛନ୍ ତାହାକୁ ବଉଦରୁ ଆମର୍ ଗାଁ ଦହ୍ୟାକେ ଧରିକରି ଆସିବି ସେମାନେ ବଉଦ ବସଷ୍ଟାଣ୍ଡରେ ଠିଆ ହେଇଥିବେ ଆସ୍ଲା ବେଲ୍କେ ସାହାଜ୍ପାଲ୍ ବାଉଶୁଣୀ ଦେଇକରି ଆସ୍ବେ କେତେ କାଣା ଭଡ଼ା ନେବେ ଆଜ୍ଞା କାଣା କହିଲେ ପାଁଶହ ଟଙ୍କା ନେବେ ପାଁଶହ ଟଙ୍କା ବହୁତ ହେଇଯାଉଚେ ଟିକେ କମ୍ କର ମୁଇଁ ଚାରିଶହ ଟଙ୍କା ଦେବି ହଁ ମୁଇଁ ଚାରିଶହ ଟଙ୍କା ଦେବି ବୋଲି ଭାବୁଚେଁ ତେବେ ହଉ ଯିବ ମୋର୍ ସାଙ୍ଗ ଆର୍ ମୋର୍ ଭାଇ ଠାନ୍କେ ଯୋଗାଯୋଗ କର ତାଙ୍କର୍ ନମ୍ବର୍ ଲେଖ୍ବେ କାଣା କହିଲେ ଜାଗା ଜାଗା ବଉଦ ବସଷ୍ଟାଣ୍ଡ ହନୁମାନ ମନ୍ଦିର ପାଖରେ ମୋବାଇଲ ନମ୍ବର ହଁ ମୋବାଇଲ ନମ୍ବର ଦଉଚେଁ ଲେଖ ନଅ ନଅ ତିନ ସାତ ଆଠ ଛଅ ସାତ ସାତ ଏକ ଆଠ